ହ୍ୟାଲୋ ସାର୍ ହଁ ମୁଁ ରଣପୁରରୁ କହୁଥିଲି ଖାଦ୍ୟ ଅର୍ଡ଼ର କରିଥିଲି ପା ମନେ ପଡ଼ିଲା ତ ବାରଟା ବେଳେ ଆପଣଙ୍କ ବଏ ଆସିକି ମୋତେ ଖାଦ୍ୟ ଦେଇକି ଗଲା ଖାଦ୍ୟ ସାର୍ ଏଭଳି କ'ଣ ନଷ୍ଟ ପୁରା ମାନେ ଉପର ଗୁଡ଼ାକ ଗରମ ଅଛି ଭିତରଟା ପୁରା ଥଣ୍ଡା ମୋତେ ଲାଗିଲା କାଲିର ଆପଣ ଗରମ କରିକି ଦେଇଛନ୍ତି କିଛି କୌଣସି ଖାଦ୍ୟରେ କେଉଁଟାରେ ଲୁଣ କମ କେଉଁଟାରେ ମସଲା ଅଧିକ ଚିଙ୍ଗୁଡ଼ି ତରକାରି କ'ଣ ଏମିତି ଚିଙ୍ଗୁଡ଼ି ଗୁଡ଼ିକ ଏତେ କ'ଣ ମାନେ ସାରେ ସ୍ମେଲ ହେଉଥିଲା ଆପଣ ଏହି ଭଳିଆ ପ୍ରାଇସ କହୁଛନ୍ତି ଆଉ ମୁଁ ଶୁଣିଥିଲି ଆପଣ ଭଲ ମାନେ ମୋ ସାଙ୍ଗ କହିଥିଲା ହଁ ତୁ ସେହି ହୋଟେଲରୁ ମଗା ସେ ହୋଟେଲ ଭାଇ ଭଲ ଦେଉଛନ୍ତି ଆଉ ଉପର ଗୁଡ଼ିକ ଏତେ ପୁରା ଗରମ ଅଛି ତଳ ଗୁଡ଼ିକ ପୁରା ଥଣ୍ଡା ଆପଣ ଏହି ଭଳିଆ ଠକିକି କ'ଣ ଦେଉଛନ୍ତି ମୁଁ କିଛି ବି ଖାଇନି ସାର୍ ଆପଣ ଆପଣଙ୍କ ବଏକୁ ପଠାନ୍ତୁ ମୋ ଜିନିଷ ନେଇଯାଆନ୍ତୁ ମୋର ଏରାକ କିଛି ମାନେ ମୁଁ ଖାଇନି ତ କ'ଣ ଆପଣଙ୍କର କ'ଣ କେମିତି କ'ଣ କରିବି ଆପଣ ତୁରନ୍ତ ଆସିକି ନେଲେ ମୁଁ ଜମା ବି ମୋତେ ଖାଦ୍ୟ ଭଲ ଲାଗିଲାନି ଆପଣଙ୍କର